ହ୍ୟାଲୋ ହ୍ୟାଲୋ ବସନ୍ତ ହ୍ୟାଲୋ ବସନ୍ତ ହଁ କେଉଁଠି ଅଛୁ କି ଆ ହଁ ଏ ଯେଉଁ କହୁଥିଲି କ'ଣ କି ମୋର ପରଦିନ ଯିବାକଥା ଢେଙ୍କାନାଳ ଯିବି ଟିକିଏ ଏଠିକି ମାନେ ଟ୍ରେନରେ ଟିକିଏ ଯିବି ଭୁବନେଶ୍ୱର ଯିବାର ଅଛି ତ ଆଉ ସେଥିପାଇଁ ମୋର ଟିକିଏ କାମ ଥିଲା ଅର୍ଜେଣ୍ଟ କାମ ଆଉ ପରଦିନ ଆଉ ତୋର କୁଆଡ଼େ କିଛି କଲ୍ଫଲ୍ ଅଛି କି ଅଛି ଆଉ ଟିକିଏ ମୋର ରାତିରେ ଦରକାର ମ ରାତିରେ କ'ଣ ଖାଲି ମୋର ବ୍ୟାଗ୍ ଟିଏ ୟେ ଟିଏ ନେଇକି ଯିବି ଆଉ ଆଉ ସେ ଢେଙ୍କାନାଳ କେତେ କିଲୋମିଟର ପଡ଼ୁଛି ଆମ କେନ୍ଦୁପଡ଼ାରୁ ତିରିଶ କିଲୋମିଟର ଓ ଓଃ କେତେ କ'ଣ ପଇସା ନେବୁ ପନ୍ଦରଶହ ଟଙ୍କା ତୁ ଅଧିକା ହୋଇଯାଉଛି ତୁ ଗାଁ ପାଖିଆ ପିଲାଟା ତୁ କ'ଣ ଏତେ ସାଙ୍ଗସାଥି ହୋଇକି ତୁ ଫେରେ ଏତେ ରେଟ୍ କଲେ କେମିତି ଚଳିବ କହିଲୁ ଗୋଟିଏ ଟିକିଏ ମାନେ ଟିକିଏ କମ କର ଆଉ ଯା ମଲା ଆମ ତୁମ ଭିତରେ କଥାବାର୍ତ୍ତା ଗୋଟିଏ ଆଉ ଟିକିଏ କମ କରିବୁ ଆଉ କ'ଣ ଖାଲି ଟିକିଏ ଛାଡ଼ିକି ଆସିବୁ ରାତି ଦଶଟାରେ ମୁଁ ଯିବି ରାତି ଦଶଟାରେ ପୁରୁଷୋତ୍ତମ ଅଛି ନା କ'ଣ କି ଆଉ କେଉ ଟ୍ରେନ୍ଟା ଅଛି ସେଇଥିରେ ମୁଁ ଯିବି ଟିକିଏ କାମ ଅଛି ତୁ ଆସିବୁନି କି ହଁ ମୋର ପହରଦିନ କାମ ମ ପହରଦିନ ଯେଉଁ କାମ ଅଛି ସେ ହଁ ହଁ ଟିକିଏ ଯାଇକି କାମ ସାରିକି ସକାଳୁ ଫେରିବି ଯେ ତା ପରେ ଇଆଡ଼େ ଘରେ ଗୋଟିଏ କାମ ଅଛି ହଁ ହଁ ଆଉ ତୁ ପରଦିନ କିନ୍ତୁ କଲ୍ଟା ରଖିବୁନି ମୋ ପାଇଁ ଅର୍ଜେଣ୍ଟ ତୋର ଦିନଯାକ ଯୁଆଡ଼େ ଯାଉଛୁ ଯା ମୋର କିଛି କହିବାର ନାହିଁ କିନ୍ତୁ ମୋର ସନ୍ଧ୍ୟା ବେଳକୁ ମୋର କାର୍ ଟା ହଁ ହଁ ଠିକ ଅଛି ହେଉ ହେଉ ଆଉ ତୁ ହଁ ରେଟ୍ ଭାଇ ଟିକିଏ ମୋର ଫିକ୍ସ ଦେବୁ ହେଲା ଟିକିଏ କୋହଳ କରିବୁ ରେଟ୍ଟା ବୁଝିଲୁ ହଁ ହେଉ ହେଉ ତୁ ସନ୍ଧ୍ୟା ଛଅଟାରେ ପହଞ୍ଚିଲେ ଚଳିବ ମୋର ରାତିରେ ଅଛି ଟ୍ରେନ୍ ଆଉ ବୁଝିଲୁ ହଁ ହଁ ଆଉ ମୁଁ ନା ଯାହା ହେଲେ ବି ଶହେ ପଚାଶ କାଟିବି ହଁ ସାଙ୍ଗସାଥି ହିସାବରେ ହେଉ ହଁ ଠିକ ଅଛି ଠିକ ଅଛି ଆଉ ତାହେଲେ ଆଉ କ'ଣ ରହୁଛି ତା ହେଲେ ଓ ହୋ ଠିକ ଅଛି ହେଉ